ନବଜାତ ଶିଶୁର ତାର ଜନ୍ମ ହେଲା ପରେ ପ୍ରଥମ ବର୍ଷ ଭିତରେ ବିଭିନ୍ନ ରୀତିନୀତି ଅବଲମ୍ବନ କରାଯାଏ ଆମ ଓଡ଼ିଆ ସଂସ୍କୃତିରେ ବିଭିନ୍ନ ରୀତିନୀତି ଅନୁସାରେ ପାଳନ କରାଯାଏ ଧରନ୍ତୁ ଶିଶୁଟି ଜନ୍ମ ହେଲା ଜନ୍ମ ହେଲା ପରେ ତା'ର ନାଭି କଟାଯାଏ ତା'ର ଯାହାର ଦିନେ ଦୁଇ ଦିନ ଭିତରେ ଯାହା ଅଛି ତା'ର ଯାହାର କର୍ମ ସମ୍ପାଦନ କରାଯାଏ ତା'ପରେ ଛଅ ଦିନରେ ତା'ର ଗୋଟିଏ ନୀତି ଅବଲମ୍ବନ କରାଯାଏ ସେଦିନ ତା'ର ଛଅ ଦିନରେ ସେଇଟା ଗାଧାପାଧି କରିବ କ'ଣ ଗୋଟିଏ କରିବ ତା'ର ନୀତି ନୀତି ଗୋଟିଏ ଅଛି ସେଇଟା ସମ୍ପନ୍ନ କଲା ପରେ ନୂତନ ବସ୍ତ୍ର ପିନ୍ଧିବ ତା'ପରେ ଆଉ ଗୋଟିଏ ଆସିଲା ଛଅ ଦିନ ପରେ ପରେ ବାର ଦିନ ବାର ଦିନରେ ଏଠି ଗୋଟିଏ ଗୋଟିଏ ନୀତି ସ୍ଵତନ୍ତ୍ର ନୀତି ତା'ର ଅଛି ଯେଉଁ କ'ଣ ଗୋଟିଏ କହନ୍ତି ସ୍ଵତନ୍ତ୍ର ନୀତି ଅଛି ସେ ସ୍ଵତନ୍ତ୍ର ନୀତି ବାର ଦିନରେ ତା'ର ପାଳନ କରାଯାଏ ବାର ଦିନ ପରେ ପରେ ଆଉ ଗୋଟିଏ ଅଛି ଏକୋଇଶିଆ ଯେଉଁଟା କହନ୍ତି ଏକୋଇଶିଆ ଏକୋଇଶ ଦିନି ଏଇଟା ହେଉଛି ପୁରା ନୀତି ପୁରା ସେଦିନ ସମ୍ପୂର୍ଣ୍ଣ ଶୁଦ୍ଧି ହେବେ ତାଙ୍କର ପରିବାର ସହ ପୁରା ଶୁଦ୍ଧି ପୂରା ଯେଉଁ ଯେଉଁ କହନ୍ତି ଛୁତିକିଆ କହନ୍ତି ଗୁଡ଼ାଏ ତ ଅଛି ଗାଁ ଗହଳିରେ କହନ୍ତି ଏବଂ ସେଦିନ ଭଲରେ ତା'ର ପାଳନରେ ନାମକରଣ କରାଯାଏ ଏକୋଇଶ ଦିନରେ ତା'ର ନାମକରଣ ଶିଶୁଟିର ନାମକରଣ କରାଯାଏ ଯାହା ରହିଛି ପରମ୍ପରା ନେଇକି ଯାହା ନାମକରଣ ଯାହା ଦେବେ ତା'ର ବ୍ରାହ୍ମଣ ଆସିବ ପୂଜା କରାଇବ ହୋମ ଫୋମ ହେବ ତା'ର ସେଦିନ ଏକୋଇଶ ଦିନରେ ତା'ର ନାମକରଣଟି କରାଯିବ ଆଉ ନାମକରଣ କରା ବନ୍ଧୁବାନ୍ଧବ ଲୋକ ବାକକୁ ଡକାଯାଏ ସମସ୍ତେ ଆସନ୍ତି ବସିକି ତାକୁ ସମସ୍ତଙ୍କ ସାମ୍ନାରେ ନାମକରଣ କରାଯାଏ ପୂଜକ ଆସେ ବ୍ରାହ୍ମଣ ଆସେ ପୂଜା କରିକି ହୋମ ହୋମ କାର୍ଯ୍ୟ କରାଯାଏ ତା'ର ନାମକରଣ କରାଯାଏ ତା'ପରେ ଏଇଟି କଲା ଏଇଟି ତ ସରିଲା ତା' ପରେ ପରେ ଏମିତି ଛଅ ମାସ ପରେ ତିନି ମାସ ଛଅ ମାସ ପରେ ଏମିତି କିଛି କିଛି ଅଛି ଛଅ ମାସ ପରେ ପିଲାକୁ ଅନ୍ନ ଦିଆଯାଏ ଏ ତା' ପୂର୍ବରୁ ସେ ଖାଇଥିବ ବିଭିନ୍ନ ପ୍ରକାର ଖାଦ୍ୟ ଦିଆଯାଏ କ୍ଷୀର ଇତ୍ୟାଦି ଯାହା ସବୁ ତା'ର ଅଛି ବେବି ଫୁଡ଼୍ ଏବେ ତ ଚାଲିଲାଣି ଏସବୁ ଦିଆଯାଏ କିନ୍ତୁ ତା'ର ଅନ୍ନ ଖାଇବା ଦିଆଯାଏ ଯେଉଁଦିନ ଗୋଟିଏ ସ୍ଵତନ୍ତ୍ର ନୀତି ଅଛି ଯେଉଁଦିନ ସେ ଅନ୍ନ ଭୁଞ୍ଜନ କରିବ ତା'ର ଗୋଟିଏ ବି ନୀତି ଅଛି କିଏ ଛଅ ମାସ କରନ୍ତି କିଏ ତିନି ମାସ କରନ୍ତି ପ୍ରାୟତଃ ଛଅ ମାସରେ ସେଇଟା ଅନ୍ନ କର ପ୍ରସାଦ ତାକୁ ଦିଆଯାଏ ତା'ପରେ ପରେ ଆସିବ ବର୍ଷେ ବର୍ଷେ ସେଇଠୁ ତା'ର ଜନ୍ମଦିନ ପାଳନ କରାଯାଏ ଜନ୍ମଦିନରେ ପାଳନ ତା'ର ଗୋଟିଏ ସ୍ଵତନ୍ତ୍ର ନୀତି ଆସନ୍ତି ବ୍ରାହ୍ମଣମାନଙ୍କୁ ଡକାଯାଏ ଆଉ ବନ୍ଧୁବାନ୍ଧବ ଡକାଯାଏ କିଛି ଲୋକଙ୍କୁ ଜନ୍ମଦିନ ଡାକିକି ତାକୁ ଭୋଜି ଭାତ କରିକି ଧୁମ୍ଧାମ୍ରେ ଗୋଟିଏ ପାଳନ କରାଯାଏ ଆଉ ଶିଶୁଟି ସେଦିନ ନୂଆ ତା'ର ପୋଷାକ ପିନ୍ଧେ ଆଉ ବିଭିନ୍ନ ଲୋକ ତାଙ୍କ ଆସିକି ତାକୁ ଆଶୀର୍ବାଦ କରନ୍ତି ପ୍ରଥମ ବର୍ଷର ଯେଉଁ ଜନ୍ମଦିନ ତାକୁ ଆଶୀର୍ବାଦ କରନ୍ତି ଏମିତି ପ୍ରଥମ ବର୍ଷ ପାଇଁ ବହୁତ ରୀତିନୀତି ଆମର ରହିଛି